ହ୍ୟାଲୋ ହଁ ମ୍ୟାଡ଼ାମ୍ କିଏ ହଁ ହଁ ମ୍ୟାଡ଼ାମ୍ ହଁ ଫଟୋ କହୁଛି ମ୍ୟାମ୍ କୁହନ୍ତୁ ହଁ ହଁ ମ୍ୟାଡ଼ାମ୍ ହଁ କୁହନ୍ତୁ ବାହାଘର ଅଛି ଆଚ୍ଛା ଆପଣଙ୍କ ଏ ଭିଡ଼ିଓ ସବୁ ହେବ କି ତେବେ ସେ ଦିନରେ ଆଛା ଆଛା ତ ମ୍ୟାଡ଼ାମ୍ ଦେଖନ୍ତୁ ଆମର ଚାର୍ଜେସ୍ ରହୁଛି ବୁଝିଲେ କି ନାଇ ଫଟୋ ଭିଡ଼ିଓ ଏଡିଟିଂ ପାଇଁ ଆମର ଆକ୍ଚୁଆଲି ବହୁତ ଚାର୍ଜେସ୍ ରହୁଛି ଆକ୍ଚୁଆଲି ଆମର ଏଡିଟିଂ ସବୁ ଯଦି ଆମେ ଆପଣଙ୍କୁ ଗୋଟେ ବଡ଼ ମାନେ ଆଲବମ୍ରେ ଦେବୁ ବୁଝିଲେ କି ନାଇ ମାନେ ସହିତ ଆମର ଆପଣଙ୍କ ଯେତେ ସବୁ ଗୁଡ଼ାଏ ଫଟୋ ଥିବ ଆଠଶହ ହଉ ପାଞ୍ଚଶହ ହଉ ବୁଝିଲେ କି ନି ଯାହା ବି ପେଜେସ୍ ଆପଣ ସିଲେକ୍ଟ କରିଥିବେ ସେଦିନ ସେଥିରେ ଗୋଟେ ବଡ଼ ଆମର ଅଏଲ୍ ପେପର୍ରେ ଗୋଟେ ବଡ଼ ଆଲବମ୍ଟେ ହେବ ଆପଣଙ୍କର ବୁଝିଲେ ତା ସହିତ ଭିଡ଼ିଓ ଏଡ଼ିଟିଂ ସହିତ ମଧ୍ୟ ସେ ଟୋଟାଲ୍ ଚାର୍ଜେସ୍ ଆପଣଙ୍କୁ ପାଖାପାଖି ଚାଳିଶି ହଜାର ପଡ଼ିଯିବ ମ୍ୟାଡ଼ାମ୍ ସୋ କେମିତି କେତେ ତାରିଖରେ ଆପଣଙ୍କର ବାହା ଅଛି ହଁ ଦୁଇ ତାରିଖରେ ତ ହଁ ହଁ ରହିବୁ ମ୍ୟାଡ଼ାମ୍ ଆଉ ଟଙ୍କା କଥାଟା ଆପଣଙ୍କୁ କହିଦେଲି ମାନେ ଚାଳିଶି ହଜାର ଖଣ୍ଡେ ପ୍ରାୟ ଆସିବ ଯାଇକି ଆମର ଆପଣଙ୍କର ଦେଖନ୍ତୁ ଭିଡ଼ିଓ କରିବାଟା ଅଛି ଫଟୋ ଗୁଡ଼ାକ ମାନେ ପୁରା ରାତିସାରା ରହିବେ ବା ରାତି ଆସିବେ ବୁଝିଲେ କି ନାଇ ତ ସେଇ ହିସାବରେ ଆମେ ଚାର୍ଜେସ୍ ନେଉ ଖାଲି ଘଣ୍ଟାଟେ ପାଇଁ ଆସିଲେ ସେ ତା'ର ଚାର୍ଜେସ୍ ଅଲଗା ଥାଏ ଆପଣଙ୍କର ତ ଭିଡ଼ିଓ ହେବ ନା ଏଡ଼ିଟିଂ ସବୁ କାମ ଅଛି ନାଇ ନାଇ ଟାଇମ୍ ଅନୁସାରରେ ମାନେ ଦେଖନ୍ତୁ ଆମେ ଆପଣଙ୍କ କାମ ପାଇଁ ଆସିବୁ ତ ବାକି ଆମେ ସେଇଦିନ ପୁରାଟା ରହିବାକୁ ତ ପଡ଼ିବ ନା ଆପଣଙ୍କ ସହିତ ସହିତ ଆପଣଙ୍କ ବାରାତ୍ ଯିବା ଯାଏଁ ପୁରା ଲାଷ୍ଟ ଯାଏଁ ରହିବୁ ଘରେ ତ ସେଇ ହିସାବରେ ପିଲାମାନେ ଆସିବେ ସେ ଦିନସାରା ର ଚାର୍ଜେସ୍ ରହୁଛି ତା ପରେ ଫେର୍ ଏ ସବୁ ଗୁଡ଼ାକ ବାହାର ଷ୍ଟେଟକୁ ପଠା ହୁଏ ମ୍ୟାଡ଼ାମ୍ ବୁଝିଲେ କି ନାଇ ଭଲ ସେ ଭିଡ଼ିଓ ଏଡ଼ିଟିଂ ପାଇଁ ତ ସେଥିପାଇଁ ଆପଣ ହେଲେବି ଏଇଟା ଦେଇପାରିବେ ହଁ ହଁ ମ୍ୟାଡ଼ାମ୍ ଦେଖିବା ସେଇ ସମୟରେ ଆମେ ଆପଣଙ୍କୁ କହିବୁ ନାଇକି ମ୍ୟାଡ଼ାମ୍ କିଛିତ କମ୍ କରିବୁ କିନ୍ତୁ ଆପଣ ଆପ୍ରୋକ୍ସିମେଟିଲି ଧରି ଚଳାନ୍ତୁ ତିରିଶି ହଜାର ତ କମ୍ ହେବନି ବୁଝିଲେ କି ନାଇ ତିରିଶି ହଜାର ଉପରେ ହିଁ ରହିବ ମୋ ପିଲାମାନଙ୍କୁ ଦେଖିକି କହିବି ବୁଝାଇକି ପଠାଇବି କାରଣ ବାହା ଦିନ ଦେଖନ୍ତି ମାନେ ଏଇଟା ଖରାମାସଟା ଖରାମାସରେ ପୁରା ଭାରି ଗରମରେ ପିଲାମାନେ ପୁରା ପୁରି ଖରାରେ ବହୁତ ସବୁ ସବୁ ଏଙ୍ଗେଲ୍ରେ ଫଟୋ ଯାକ ନେଇଥିବେ ବୁଝିଲେ କି ନାଇ ଆଁ ନେଇଥିବେ ତ ସେଥିପାଇଁ ମ୍ୟାଡ଼ାମ୍ ଏସବୁ ଚାର୍ଜେସ୍ ନହେଲ କିଛି ହେଇନଥାନ୍ତା ଆଉ ଆପଙ୍କର ତ ବଡ଼ ଆଲବମ୍ ବି ଆମେ ଦେଉଛୁ ବୁଝିଲେ କି ନାଇ ତା ସହିତ ଗୋଟେ ପେନ୍ଡ୍ରାଇଭ୍ ବି ଦିଆ ହୁଏ ହଁ ସେଇଟା ଆପଣଙ୍କୁ ଆପଣଙ୍କୁ ଗୋଟେ ପେନ୍ଡ୍ରାଇଭ୍ ସହିତ ଆମର ଆଲବମ୍ଟା ପୁରା ଫ୍ରୀ ମିଳିବ ବୁଝିଲେ କି ନାଇ ଆଉ ସେଇଟା ଅଏଲ୍ ପେପର୍ ଅଏଲ୍ ଫଟୋ ସହିତ ଆପଣଙ୍କୁ ଡିଜିଟାଲ୍ ଯେଉଁ ଇୟେରେ ଆସୁଛି ତାକୁ ଆମେ କଭର୍ କରି ଦେଇଥାଉ ସେଇଠୀ ତା'ପରେ ଆପଣ ଆପଣଙ୍କର ପେନ୍ଡ୍ରାଇଭ୍ ଲଗାଇକି ଆପଣଙ୍କର ଭିଡ଼ିଓ ଯାହାବି ହେଇଛି ସେଦିନ ପ୍ରୋଗ୍ରାମ୍ର ସେଇଟା ଆପଣ ଦେଖିପାରିବେ ତା ପାଇଁ ଚାର୍ଜେସ୍ କିଛି ଏକ୍ସଟ୍ରା ନାଇ ଓ ପିଲାମାନେ ଆସିବେ ଆପଣ ତ କହିଲେ ମାର୍ଚ୍ଚ ଦୁଇ ତାରିଖ ଫାର୍ଷ୍ଟ ଉଇକ୍ ହେଉଛି ବୋଲିକି ଥରେ ଆମେ ଆସୁଛୁ ଆପଣଙ୍କ ପାଖକୁ ଆସିକି କଥାବାର୍ତ୍ତା ହେବୁ ଘରେ ଆସି ବୁଝିଲେ ମ୍ୟାଡ଼ାମ୍ ହଁ ହଁ ସେଇ ବିଷୟରେ ମୁଁ କହୁଥିଲି ମ୍ୟାଡ଼ାମ୍ ମଝିରେ ଆମେ ଆସୁଛୁ ଆସିକି ଖାଲି ଭିଡ଼ିଓ ଭିଡ଼ିଓ ଏଡ଼ିଟିଂ ହେବ ଆପଣଙ୍କ ତା'ପରେ ତ ସେଇ ଫଟୋ ଗୁଡ଼ାକ ଆଲବମ୍ରେ ଆମେ ଦେଇଥାନ୍ତୁ ସବୁ କାମ ଆମର ରହିବ ମ୍ୟାଡ଼ାମ୍ ବୁଝିଲେ କି ନାଇ ହେଲା ହଁ ମ୍ୟାଡ଼ାମ୍ ଓକେ ଠିକ୍ ଅଛି ମ୍ୟାଡ଼ାମ୍ ଠିକ୍ ଅଛି ଏବେ ଆଜି ତ ଆମେ ହେଲା ଠିକ୍ ଅଛି କାଲି ଆସି ଆପଣଙ୍କ ସହିତ ସାକ୍ଷାତ୍ କରୁଛି ମ୍ୟାଡ଼ାମ୍ ଠିକ୍ ଅଛି ଓହୋ ଓହୋ ରଖିଲି ମ୍ୟାମ୍ ହଁ ହଁ